ଆମର ସ୍ଥାନୀୟ ବଜାରକୁ କୃଷିଜାତ୍ୟ ଦ୍ରବ୍ୟ ପାଇବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କାରଣ ଆଜିର ଯୁବପିଢ଼ୀ ମାନେ କୃଷି କାର୍ଯ୍ୟରେ ମନୋନୀତ କରନ୍ତି ନାହିଁ ଯାହାଫଳରେ ଯେଉଁ ଗାଁରେ ଅଳପ କିଛି ଜ କିଛି ଜଣ କୃଷି ଥାଆନ୍ତି ସେମାନେ ଯଦି କୃଷି କାର୍ଯ୍ୟରେ ମନୋନୀତ କରନ୍ତି ବା କୃଷି ଚାଷ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ତାଙ୍କ ଚାରି ପାଖରେ ଚାରି ପାଞ୍ଚଟି ମଧ୍ୟ ଖାଲି ପଡ଼ିଆ ରହିଯାଏ ଯେଉଁମାନେ ଗାଁରେ ରହୁଥିବା ଗାଈ ଗୋରୁ ମାନେ ସମସ୍ତେ ଛାଡ଼ି ଦିଅନ୍ତି ସେମାନେ ଫସଲ ବି ମଧ୍ୟ ନଷ୍ଟ କରିଦିଅନ୍ତି ତାହା ସହିତ କୃଷକମାନଙ୍କୁ ପାଣିର ଅସୁବିଧା ପଡ଼ିଥାଏ ଖରା ଦିନେ ଯଦି ସେମାନେ ଚାଷ କରିଥାନ୍ତି ଠିକ୍ ସମୟରେ ପାଣି ଦେଇପାରନ୍ତି ନାହିଁ ପୋଖରୀ ମଧ୍ୟ ଶୁଖିଯାଏ ଏହି ସବୁର ଅସୁବିଧାର ସମ୍ମୁଖୀନ ସେମାନଙ୍କୁ ହେବାକୁ ପଡ଼ିଥାଏ